ଚାକିରି କରିବାରେ ତ ସମୟ ପଳେଇ ଯାଉଥିଲା ପିଲାମାନଙ୍କ ପାଖରେ ପାଠ ପଢ଼େଇବା ବା ସରକାରୀ ଚାକିରିରେ ବିଭିନ୍ନପ୍ରକାର କାର୍ଯ୍ୟକରିବା ସେଥିରେ ସମୟ ପଳେଇ ଯାଉଥିଲା ଏ ଚାକିରି ସରିଯିବା ପରେ ରିଟାୟାର୍ଡ଼ ହେଇଯିବା ପରେ ଆଉ ଓ ଇଏ କାର୍ଯ୍ୟରୁ ମଧ୍ୟ ବିରକ୍ତ ହେଇପାରିବ ନାହିଁ କାଇଁକିନା ଆମେ ରିଟାୟାର୍ଡ଼ ହେଇଗଲେ ରିଟାୟାର୍ଡ଼ ପରେ ଏଁ ସମୟଟା କେମିତି ଭଲରେ ଯିବ ସେଥିପାଇଁ ଆମେ ସବୁବେଳେ ବ୍ୟଥିତ ଓ ରହିଥାଉ ଆମେ ବ୍ୟଗ୍ର ରହିଥାଉ ତେଣୁ ଲାଇଫଟା କେମତି ଜୀବନଟା କେମତି ଖୁସିରେ କଟିବ ସେଥିପାଇଁ ମୁଁ ମୋ କଥା ବୁଝି ଯେ ମୁଁ ଟି ଭି ଦେଖିବାରେ ମୋର ସମୟ ନିଏ ଆଉ ଓ ଫୋନ୍ ମଧ୍ୟ ବ୍ୟବହାର କରେ ଫୋନରୁ ମଧ୍ୟ ବିଭିନ୍ନପ୍ରକାର ମୁଁ ଗୁଗୁଲ ବାହାର କରେ ବିଭିନ୍ନ ଆଉ ସମ୍ବାଦ ମଧ୍ୟ ପଢ଼େ ଆଉ ଟି ଭି ଟିଭିଟା ଗୋଟେ ଟିଭିରେ ମଧ୍ୟ ବିଭିନ୍ନପ୍ରକାର ନ୍ୟୁଜ୍ ମୁଁ ଶୁଣିପାରେ ଏବଂ ଟିଭିର ବିଭିନ୍ନପ୍ରକାର ଏତେ ଇମ୍ପୋଟାଣ୍ଟ ନ୍ୟୁଜ୍ ଆଏ ସେଇଟା ହିଁ ଦେଖିବାକୁ ମୋତେ ଭାରି ଭଲଲାଗେ ଆଉ ଟିଭିରେ ମୋତେ ଭଜନ ମୋତେ ଶୁଣିବାକୁ ଭାରି ଭଲଲାଗେ କାଇଁକିନା ଆମର ତ ବୟସ୍କ ଲୋକ ତେଣୁ ଆମକୁ ଭଜନଟି ଶୁଣିବାକୁ ଖୁବ୍ ଭଲଲାଗେ ଟି ଭି ମାଧ୍ୟମ